ହ୍ୟାଲୋ ହଁ ହେ ଦୁଇ ଦିନ ହେଇଯିବି ଆସି ଯିବାର ଆଉ ଦୋକାନ୍ କେମିତି ଚାଲିଛି ଯିବି ଯିବି ଯାଉଛି ଯାଉଛି ଯାଉଛି ଯିବି ଯିବି ଯିବି ସନ୍ଧ୍ୟାବେଳେ ଯିବି ବୁଲିକି ପଲେଇ ଆସିବି ଆଉ ଆଉ କେମିତି ଆଉ ବରା କେତେ କାଏଁ ରେଟ୍ ଅଛି ଏବେ ହୁଁ ହୁଁ ହଁ ଜିମା ଭାଇ ଜିମା ହଁ ଟାଇମ୍ରେ ବାହାରିମା ବାଙ୍ଗଲୋର ଜିମା ବାଙ୍ଗଲୋରରେ ଭଲ କାମ ହଁ ଦେଖିଆ ବାଙ୍ଗଲୋରରେ ହଁ ହୁଁ ଦେଖିବା ତୁମ ଲାଗି ଗୁଟେ ଦେଖିଦେବା ଭଲ କାମ ଗୋଟେ ଆଉ

ବୋଲେ ଖାଲି ଆଉ ସେ ନାସ୍ତା କି ଆଉ ହଁ ଭାଇ କୁହ

ଓ ସେଆଡ଼େ ବୋଲି ଗୁଟେ ଗୁଟେ ଦୁକାନ ଦେଇକି ରହିଯିବା ସେନେ କି ହଁ ହଁ ହଁ ସେଇଟା ଆଉ ହଁ ଅଛି ନାଇଁ ଆଉ ଆଉ କାଣା କହୁଥିଲି କି ଉଁ ହୁଁ ହଁ ଜିମା ଆଉ ଆର ମାସରେ ମୋ ଯିବା ଅଛି ବୋଇଲେ ଯିବା ସାଙ୍ଗରେ ଆଉ ଏକାବେଲେ ଯିବା ଆଉ ଉଁ ହୁଁ ଆଉ କୁହ ହ୍ୟାଲୋ ହଁ ଶୁଣ ଶୁଣ ଆଉ ଟିକେ ଶୁଣ ହୁଁ କାଣା କହୁଥିଲି କି ଆଉ ଆମ କତିରେ ଆଉ ଟିକେଟ୍ଟା ଆଗରୁ କରାବା ଲାଗି ପଡ଼ିବ ଟ୍ରେନ୍ରେ ଯିବା ଲାଗି ପଡ଼ିବ ନା ହଁ ଆଉ ଟ୍ରେନ୍ଟା ବୁକିଙ୍ଗ କରିଦେବା

ହଁ ଚାରିଦିନ ଆଗରୁ ବୁକିଙ୍ଗ କରିଦେବା ଆଗରୁ ଆଉ ଜେନେରାଲ ତ ଯେତିକି ଦୁରିଆ ଯାଇ ନାଇଁ ହୁଏ ରିଜର୍ଭେସନ୍ ଯିବା ଲାଗି ପଡ଼ିବ ହଁ ଯିବା ଲାଗି ପଡ଼ିବ ହଁ ତାହାଲେ ଆଉ ହଁ ଯାଉଛି ଯାଉଛି ବାହାରିଲି ଏବେ ଘରୁ ବାହାରିଲି ଯାଇକି ଆଉ ଆଉ ଟିକେ ଲାଗବ ଦେଖିଆ ହଁ ପହଞ୍ଚିଲି ପହଞ୍ଚିଲି ଆଉ ଟିକେ ଆଉ ଟିକେ ଆଉ ଦୋକାନ କେତେବେଳେ ବନ୍ଦ ହେଉଛି ସନ୍ଧ୍ୟାରେ ରାତି ଆଠଟା କି ସାତଟା ହଁ ସାଢ଼େ ସାତଟା ହଉ ଠିକ୍ ଅଛି ଆଉ ଏବେ ତ କେତେ ଟାଇମ୍ ହେଲା କି ଏବେ ଛଅଟା ବାଜିଲା ନ ଛଅଟା ଅଠର ହେଇଛି ଆଉ ହଁ ମୁଁ ପାଞ୍ଚ ମିନିଟ୍ ଭିତରେ ପହଁଚି ଯାଉଛି ଆଉ ହଉ ଠିକ ଅଛି ରଖିଲି